ଆମେ ଘରେ ଟିଭି ଏବଂ ମୋବାଇଲ୍ ମାଧ୍ୟମରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ବିଭିନ୍ନ ନୃତ୍ୟ ନାଟକ ଯାତ୍ରା ଇତ୍ୟାଦି ଆମେ ମୋବାଇଲ୍ରେ ଆଉ ଟିଭିରେ ଘରେ ବସି ଦେଖିପାରୁଛୁ ସାଟେଲାଇଟ୍ ମାଧ୍ୟମରେ ଆମେ ବିଭିନ୍ନ ପ୍ରକାର ଜିନିଷ ଘରେ ବସି ନିଜେ ଦେଖିପାରୁଛୁ କେଉଁଠିକି ବି ଯିବାକୁ ପଡ଼ୁନାହିଁ ଆମେ ଏଥିପାଇଁ ଟିଭି ମାଧ୍ୟମରେ ବିଭିନ୍ନ କଳା ନୃତ୍ୟ ନାଟକ ଇତ୍ୟାଦି ଦେଖିଥାଉ